ହେଲୋ ହଁ ତ ଡେଲିଭରି କଲି ହଁ ଆପଣଙ୍କ ନାଁ ଆପଣଙ୍କ ନାଁ ଟା ହଁ ଆଜି ତ ସକାଳୁ ଦେଇଥିଲି ଡେଲିଭରି ମାନେ ଅନ୍ୟ ସାମାନ ଆସିଛି

ହଁ ହଁ ସେଇଟା ଦେଖନ୍ତୁ ସବୁଆଡ଼େ ତ ସବୁ ଡେଲିଭରି ହେଉଛି ତ ଯଦି କେ ନା ସେମ୍ ଆସିଯାଇଥିବ କିମ୍ବା ଆଡ୍ରେସ୍ ସେମ୍ ହୋଇଥିବ ତ ସେଇଟା ଏପଟ ସେପଟ ହୋଇଯାଏ ନହେଲେ ତ ଜିନିଷ ପ୍ରାୟ ଠିକ୍ ଟାଇମରେ ଆସିଥାଏ ଓ ଭଲ ସାମାନ ଆସିଥାଏ ହଁ ଦେଖନ୍ତୁ ସେ ଫ୍ଲିପକାର୍ଟର ଆପ୍କୁ ଯିବେ ସେଠି ଦେଖନ୍ତୁ ଯେଉଁ ସାମାନ ଡେଲିଭରି ହୋଇଛି ତା ତଳେ ଗୋଟେ ରିଟର୍ନ ପଲିସି ଅଛି ହଁ ସେଇ ରିଟର୍ନ ପଲିସି କ୍ଲିକ୍ କଲା ପରେ ସେ ରିଟର୍ନ ଅପସନ୍ ସବୁ ଦେବ ଆଉ ସେଥିରେ ଆପଣ ରିଟର୍ନ କରିବେ କି ସେ ଆପଣ କିଛି ଯେଉଁ ଜିନିଷ ଅର୍ଡର୍ କରିଥିଲେ ସେଇ ଜିନିଷକୁ ପୁଣି ଥରେ ପାଇବାକୁ ଚାହିଁବେ କିମ୍ବା କ୍ୟାଶ୍ ନେବାକୁ ଚାହିଁବେ ତାହା ଆପଣଙ୍କ ଇଚ୍ଛା ହଁ ତ ଯଦି ରିଟର୍ନ ନା ଯେତେବେଳେ ଯେତେବେଳେ କ୍ୟାଶ୍ ରିଟର୍ନ ହୋଇଥାଏ ସେଇଟା ଫାର୍ଷ୍ଟ ତ ଦେଖିବାକୁ ଗଲେ ସେ ଫ୍ଲିପକାର୍ଟର ୱାଲେଟକୁ ଚାଲିଯାଏ ମାନେ ସେ ପଇସାଟା ଫ୍ଲିପକାର୍ଟରେ ହିଁ ଥିବ ଆଉ ଯେବେ ଆପଣ ପୁଣି କୌଣସି ଜିନିଷ ଅର୍ଡର୍ କରିବାକୁ ଚାହିଁବେ ତ ସେ ୱାଲେଟରୁ ଖର୍ଚ୍ଚ ସେଟା କରିପାରିବେ ନା ୱାଲେଟରୁ ତ ହେବ ନାହିଁ ଯଦି ଆକାଉଣ୍ଟ୍ ନମ୍ବର୍ ଯଦି ଦିଆହୋଇଛି ତ ଆକାଉଣ୍ଟ୍କୁ ବି ରିଟର୍ନ ହେବ ପଇସା ଆପଣଙ୍କ ସେଠି ଅପସନ୍ ଦେଇଥିବ ଯେ ମାନେ ଏକାଉଣ୍ଟ୍କୁ କି ୱାଲେଟକୁ ଯିବ ସେଇଟା ଅପସନ୍ ଦେଇଥିବ ଆପଣ ଯେ ଆକାଉଣ୍ଟକୁ ମାରିବେ ତେବେ ହଁ ମୁଁ କାଲି ଆପଣଙ୍କ ଅଞ୍ଚଳକୁ ଯାଉଛି ଆପଣ ସେଠି ସେ ସେଇ ଯେଉଁ ଡ୍ରେସ୍ଟାକୁ ମୋତେ ରିଟର୍ନ୍ କରିଦେବେ ଆଉ ସେଟା ରିଟର୍ନ୍ ମାରିଦେବେ ବୋଲେ ଆପଣଙ୍କ ପଇସା ଚବିଶ ଘଣ୍ଟା ଭିତରେ ଆପଣଙ୍କ ଆକାଉଣ୍ଟକୁ ଆସିଯିବ ହଉ ଠିକ୍ ଅଛି ହଉ ଠିକ୍ ଅଛି